ମୋର ସର୍ବକାଳୀନ ପ୍ରିୟ ରାନ୍ଧଣା ହେଉଛି ଭାତ ଓ ତା'ସହ ପୁରି ପୁରି ତ ସମସ୍ତଙ୍କୁ ପ୍ରାୟ ଭଲ ଲାଗେ କିନ୍ତୁ ମୋର ଆଳୁ ପୋଟଳ କଷା ମୋର ଅତ୍ୟନ୍ତ ପ୍ରିୟ ଖାଦ୍ୟ ମୁଁ ଏହାକୁ ବହୁତ ଭଲପାଏ କାରଣ ମୁଁ ଏ ରୋଷେଇ ମୋ ମା'ଙ୍କଠାରୁ ଶିଖିଥିଲି ଏହା କରିବା ଅତ୍ୟନ୍ତ ସହଜ ଯେପରି କରିବା ସହଜ ସେପରି ଖାଇବାକୁ ମଧ୍ୟ ଏହା ଅତ୍ୟନ୍ତ ଆନନ୍ଦଦାୟକ ଲାଗିଥାଏ ପ୍ରଥମେ ଏହାକୁ ଆମେ କିପରି ରାନ୍ଧିବା ସେଇ ବିଷୟରେ ମୁଁ କହୁଛି ପ୍ରଥମେ ଆମେ ଏହାକୁ କଡ଼ା ବସାଇବା କଡ଼ାରେ ତେଲ ପକାଇ ତା ଦେହରେ ଜିରା କି ଫୁଟଣ ପକାଇଦେବା ପୋଟଳକୁ ଭଲ ଭାବରେ ଭାଜିଦେବା ଆଳୁକୁ ମଧ୍ୟ ଭଲ ଭାବରେ ଭାଜିଦେବା ଏହାକୁ ଭାଜି ଦେଇ କାଢ଼ିଦେବା କାଢ଼ି ଦେଇ ସେଥିରେ ତେଲ ପକାଇ ମସଲା ପକେଇ କଷିଦେବା ଭଲ ଭାବରେ କଷି ସାରିଲା ପରେ ସେଥିରେ ପାଣି ଦେବା ପାଣି ଦେବା ପାଇଁ ବିଭିନ୍ନପ୍ରକାର ଯେଉଁ ସବୁ ମସଲା କଷା ହୋଇଥିବ ସେଥିରେ ସବୁ ମସଲାର ଇନ୍ଗ୍ରିଡ଼ିଏଣ୍ଟ୍ସ୍ ହେଉଛି ଟମାଟୋ ପିଆଜ ଅଦା ରସୁଣ ଜିରା ଲଙ୍କା ଏସବୁକୁ ନେଇ ଆମେ ଯେଉଁ ମସଲା ପ୍ରସ୍ତୁତ କରିଥିବା ତାକୁ କଷି ଦେଇ ଭଲ ଭାବରେ ପାଣି ଦେଇ ସେଥିରେ ଭଜାଯାଇଥିବା ଆଳୁ ପୋଟଳକୁ ପକାଇବା ତାକୁ ଭଲ ଭାବରେ କଷି ପାଣି ଦେଇ ତାକୁ ଟିକିଏ ଘୋଡ଼ାଇ ଦେବା ଘୋଡ଼ାଇ ଖୋଲିଦେଲା ପରେ ଦେଖିଲା ବେଳକୁ ଯଦି ତାହା ସିଝି ଯାଇଥିବ ତେବେ ସେଥିରେ ଆଉ ଥରେ ଟିକିଏ ଆବଶ୍ୟକ ଅନୁଯାୟୀ ଲୁଣ ଦେଇ ଭଲ ଭାବରେ ଗୋଳେଇ ଦେଇ ତାଦେହରେ ଧନିଆ ପତ୍ର ପକାଇଦେବା ତାହା ଭଲ ଭାବରେ ହୋଇଗଲେ ଏହାକୁ ଆମେ ଗ୍ୟାସ୍ ବନ୍ଦ କରିଦେବା ଓ ଆମର ଆଳୁ ପୋଟଳ କଷା ରେଡ଼ି ହୋଇଯିବ ଓ ଏହା ମୋତେ ବହୁତ ଭଲ ଲାଗେ କାରଣ ଏହାର ସ୍ୱାଦ ମୋ ମନକୁ ବହୁତ ଭାବରେ ପ୍ରଭାବିତ କରିଥାଏ